ଆମର୍ ସମ୍ବଲପୁରୀ କପଡ଼ା ଡ୍ରେସ୍ ବି ମିଲୁଚେ ଶାଢ଼ୀ ବି ମିଲୁଚେ ଆଉ ବହୁତ ଭଲ୍ ଲାଗ୍ସି ବି ସମ୍ବଲପୁରୀ କପ୍ଡ଼ା ବହୁତ୍ ସେଟା ଫେମସ୍ ହେଲାନ ବି ଆମର୍ ଓଡ଼ିଶା ବାଲେ ବହୁତ୍ ପିନ୍ଧ୍ସନ୍ ବି ଆଉ ଭୁଜିରେ ଚାନୁଆ ବି ଲାଗ୍ସି ଭୁଜି କଲେ ବିହାଘରରେ ବି ଚାନୁଆ ଲାଗ୍ସି ପାଟିରେ ବି ଚାନୁଆ ଲାଗ୍ସି ମଲା ମିର୍କିଟିଆରେ ବି ଚାନୁଆ ଲାଗ୍ସି ଆଉ ଆଉ ସେଥିର୍ରେ ବି ଚାନୁଆ ଲାଗ୍ସି ଆମର୍ କେନ୍ କାମେ ବି ଲାଗ୍ବା ବୋଲି ଭୁଜି ପୂଜା ପୁଜି ପାଠ ପୁଠି ଆରୁ ଆଉ ସମ୍ବଲପୁରୀ କପ୍ଡ଼ା କମ୍ ଦାମ୍ରେ ବି ମିଲ୍ସି ଆଉ ଦୋକାନେ ଜହ ଦାମ୍ରେ ବି ମିଲ୍ସି ଆର୍ ଘରେ ବି ବିକି ପାର୍ସୁଁ ଆଉ ଇ ଦୋକାନେ ବି ସବୁ ସେଟା ସମ୍ବଲପୁରୀ କପ୍ଡ଼ା ବି ମିଲ୍ସି ଆରୁ ଆଉ ସେଥିର୍ଲେ ଘରେ ବି ମିଲ୍ସ୍ନ୍ ବିକେଇ ବି ଲାଗ୍ସନ୍ ବୁଲେଇ ବି ଲାଗ୍ସନ୍ ସମ୍ବଲପୁରୀ କପ୍ଡ଼ା ଡ୍ରେସ୍ ବି ଆଉ ଚାନୁଆ ମେନେ ବି ଆମେ ଆନ୍ସୁ ବିହା ବର୍ପନ୍ କଲେ ବି ଆଉ ସେଥିର୍ ଲାଗି କେନ୍ତି ହେଲେ କାଗଜ କର୍ବାର୍ଲାଗି ବି ଆନ୍ସନ୍ ଘରର୍ ଲାଗି ଘରେ ବି କାଇଁ ଅସୁବିଧା ଥିଲେ ବି ଚାନୁଆ ଚୁନି ଆନ୍ସୁଁ ଆରୁ ସବୁ କର୍ସୁଁ ଆର୍ କେଁ ଥିର୍ ଲାଗି ଇଟା ସେଥିର୍ ଲାଗି ବି କର୍ସୁଁ ବୁଝିଲେ